ଗ୍ରାମାଞ୍ଚଳର ଚାଷୀ ମାନେ କ୍ଷୁଦ୍ରଚାଷୀମାନେ ବହୁତ ସମ୍ମୁଖୀନ ହେଉଛନ୍ତି ଯେମିତିକି ସେମାନେ ଚାଷ କରିବା ଟାଇମରେ ତାଙ୍କୁ କିଛି ସହାୟତା ମିଳିପାରୁନାହିଁ ଯେଉଁ କାଳିଆ ଯୋଜନା ମିଳୁଛି ସେ ଚାଷ ସମୟରେ ମିଳୁନାହିଁ ସେମାନେ ଯାଇକି ବ୍ୟାଙ୍କରୁ ଲୋନ୍ ଆଣୁଛନ୍ତି ଲୋନ୍ ଋଣ ଆଣିବା ବଦଳରେ ସେମାନେ ଯାହା ଚାଷ ଜମିରେ ସାର ଔଷଧ ଯାହା ପକାଉଛନ୍ତି ସେ ଯଦି ଭଲ ଚାଷ ହେଲା ତ ଧାନ ଅମଳ କରିଲେ ନହେଲେ ସେ ଯଦି ବାତ୍ୟା ହେଲା କି ବର୍ଷାରେ ସେ ଧୋଇହୋଇଗଲା ସେମାନେ ବହୁତ ଅସୁବିଧା ଭୋଗ କରୁଛନ୍ତି ଏବଂ ଋଣ ଆଣିଥିବା ଲୋକଙ୍କଠାରୁ ବ୍ୟାଙ୍କରୁ ଲୋକ ଆସିକି ତାଙ୍କ ଘର ସାମ୍ନାରେ ବସୁଛନ୍ତି ସେମାନେ ନଦେଇପାରିବାରୁ କେତେକ କ୍ଷୁଦ୍ରଚାଷୀ ଆସି ଆତ୍ମହତ୍ୟାର ସମ୍ମୁଖୀନ ହେଉଛନ୍ତି